ମୋତେ ଯେତେବେଳେ ଅଠେଇଶ ବର୍ଷ ହୋଇଥିଲା ସେତେବେଳେ ମୋର ଶରୀର ବହୁତ ଅସୁସ୍ଥ ଥିଲା ଯେଉଁଥିପାଇଁ ମୁଁ ମୋର ବ୍ୟବସାୟ ବ୍ୟବସାୟକୁ ସମୟ ଦେଇପରୁନଥିଲି ଯାହାଦ୍ଵାରା ମୋର ସବୁ ବହୁତ ପରିମାଣରେ କ୍ଷତି ହୋଇଥିଲା କିନ୍ତୁ ମୋର ବାପା ମା'ଙ୍କ ସାହାଯ୍ୟ ପାଇଁ ବଡ଼ ହସ୍ପିଟାଲରେ ଭର୍ତ୍ତି ହେବା ଦ୍ଵାରା ମୁଁ ଠିକ ହୋଇଯାଇଥିଲି ଏବଂ ମୋର କାର୍ଯ୍ୟକୁ ଆଗକୁ ବଢ଼ାଇଥିଲି ସେହି ସମୟରେ ମୋର ସବୁ କାର୍ଯ୍ୟ ମୁଁ ଭାଇଙ୍କ ଉପରେ ଦାଇତ୍ଵ ଦେଇ ଦେଇଥିଲି